ଭାରତ ହେଉଛି ଆମର ଗଣତାନ୍ତ୍ରିକ ରାଷ୍ଟ୍ର ଏଠାରେ ବହୁତଗୁଡ଼ିଏ ସାମ୍ବିଧାନିକ ଆଇନ କାନୁନ୍ ରହିଛି ଏଥିମଧ୍ୟରୁ ଆମେ ଯଦି କୌଣସି ଆଇନ୍ ଗତ ଦସ୍ତାବିଜ ପାଇବାକୁ ଚାହୁଁଛୁ ପ୍ରଥମେ ଆମେ ଆର୍ଆଇଙ୍କ ପାଖକୁ ଯିବାକୁ ପଡ଼ିଥାଏ ଆର୍ଆଇ ଯଦି ସେହି ଦସ୍ତାବିଜରେ ନିଜର ମତ ସ୍ୱୀକୃତି କରନ୍ତି ଏବଂ ସିଗ୍ନେଚର କରନ୍ତି ତା'ହେଲେ ଆମେ ସେ ତାକୁ ନେଇ ତହସିଲଦାର ପାଖକୁ କିମ୍ବା କୋର୍ଟ ଚାଳନା କରାଯାଏ ଏବଂ ସମସ୍ତେ ଦସ୍ତାବିଜ ଆମେ ପାଇପାରିବା ଏହା ସମ୍ଭବ ନୁହେଁ ସେଗୁଡ଼ିକୁ ମଧ୍ୟ ଆମେ କିଛି ଆଇନଗତ ଦସ୍ତାବିଜ ପାଇପାରିବା